ଆପଣଙ୍କର ପ୍ରିୟ ଅଭିନେତା ଅଭିନେତ୍ରୀ କିଏ ଏବଂ ଆପଣ ସେମାନଙ୍କୁ କାହିଁକି ପସନ୍ଦ କରନ୍ତି ବାବୁସାନ ସିଦ୍ଧାନ୍ତ ଅରିନ୍ଦମ ସବ୍ୟସାଚୀ ଅନୁଭବ ମହାନ୍ତି ଅର୍ଚ୍ଚିତା ମତେ ଅନୁଭବ ମହାନ୍ତି ବହୁତ ଭଲ ଲାଗେ ତାଙ୍କ ପ୍ରଥମ ସିନେମା ହଉଛି ଆଇ ଲଭ ୟୁ ସେ ଫିନେମାରୁ ସେ ସିନେମାରେ ବହୁତ ଭଲ ଭାବରେ ଅଭିନୟ କରିଥିଲେ ଆଉ ତାଙ୍କ ଫାଷ୍ଟ ଫିଲ୍ମ ମୁଁ ଦେଖିଥିଲି ତାଙ୍କର ସବୁ ଫିଲ୍ମ ମତେ ବହୁତ ଭଲ ଲାଗେ ଅର୍ଚ୍ଚିତାଙ୍କର ଫିଲ୍ମ ମତେ ବହୁତ ଭଲ ଲାଗେ ସେ ବହୁତ ସୁନ୍ଦର ଅଭିନୟ କରନ୍ତି ଆଉ ବାବୁସାନଙ୍କର ପିକଚର୍ ବହୁତ ଫିଲ୍ମ ବହୁତ ସୁନ୍ଦର ଲାଗେ ଆଉ ବଢ଼ିଆ ସେ ଅଭିନୟ କରିଥାନ୍ତି ଆଉ ତାଙ୍କର ଡ୍ୟାନ୍ସ ବହୁତ ଭଲ ଲାଗେ କଥାବାର୍ତ୍ତା ବହୁତ ଭଲ ଲାଗେ ସେ ବଢ଼ିଆ ଗୀତ ବି ଗାଆନ୍ତି ବାବୁସାନ ଆଉ ବହୁତ ଗୁଡ଼ାଏ ଫିଲ୍ମ ବି କରିସାରିଲେଣି ସେଥିପାଇଁ ମତେ ବହୁତ ଭଲ ଲାଗେ ଆ ଓଡ଼ିଆ ସିନେମା ଜଗତରେ ବଡ଼ କଳାକାର ସେମାନଙ୍କୁ କହିବାକୁ ଗଲେ ସୁପରଷ୍ଟାର କହିବାକୁ ସେମାନେ ଭଲ ଭଲ ଫିଲ୍ମ ସେମାନେ କରନ୍ତି ଆଉ ସବୁଠୁ ତ ପୁରୁଣା ଅଛନ୍ତି ଆମର ବଡ଼ କଳାକାର ଅଛନ୍ତି ସିଦ୍ଧାନ୍ତ ସିଦ୍ଧାନ୍ତ ବହୁତ ବଢ଼ିଆ ଫିଲ୍ମ କରନ୍ତି ସେ ଛୋଟ ବହୁତ କମ୍ ବୟସରୁ ସେ ଫିଲ୍ମ କରିଛନ୍ତି ତାଙ୍କ ଫିଲ୍ମ ବହୁତ ମତେ ଭଲ ଲାଗେ ଆଉ ସେ ବହୁତ ଗୁଡ଼ିଏ ଫିଲ୍ମ କରନ୍ତି ଆଉ ତାଙ୍କ ଡ୍ୟାନ୍ସ ବହୁତ ଭଲ ଲାଗେ ବେଶି ପୁଚୁକି ଗାଲି ଯେଉଁ ଥିଲା ତାଙ୍କର ଗୀତଟା ବି ବହୁତ ସୁପରହିଟ୍ ହେଇଥିଲା ପୁଚୁକି ଗାଲି ଆଉ ବହୁତ ସୁନ୍ଦର ଅଭିନୟ କରିଥିଲେ ସେଥିରେ ଆଉ ବହୁତ ସୁନ୍ଦର ଡ୍ୟାନ୍ସ ବି କରିଥିଲେ ବହୁତ ଭଲ ଥିଲା ତାଙ୍କ ଅଭିନୟ ବହୁତ ବଢ଼ିଆ ସେ ଥିଲା ଆଉ ସବ୍ୟସାଚୀ ସବ୍ୟସାଚୀ ବି ମଧ୍ୟ ବହୁତ ସୁନ୍ଦର ଭାବରେ ଫିଲ୍ମ ର ଅଭିନୟ କରନ୍ତି ତାଙ୍କ ଅଭିନୟ ତାଙ୍କ କଥା କହିବା ଷ୍ଟାଇଲ୍ ଆଉ ଏଇ ଯାଇଛି କିଛି ଦିନ ତଳର ଫିଲ୍ମ ଗୋଟେ ଯାଇଛି ପୁଷ୍କରା ଯେଉଁଟା କି ଆମ ସମାଜକୁ ବହୁତ କିଛି ବାର୍ତ୍ତା ଦେଇଛି ବହୁତ ସୁନ୍ଦର ଭାବରେ ଆଉ ଫିଲ୍ଣ ହେଇଛି ଆଉ ବହୁତ ଭଲ ଲାଗେ ତାଙ୍କ ସିନେମା ସବୁ ଦେଖିବାକୁ ଆଉ ମୋର ସବୁଠୁ ପସନ୍ଦ ହଉଛି ସିଦ୍ଧାନ୍ତ ସିଦ୍ଧାନ୍ତ ବହୁତ ବଢ଼ିଆ ଫିଲ୍ମ କରନ୍ତି ଅଭିନୟ କରନ୍ତି ଚଳଚିତ୍ର ବହୁତ ଭଲସେ ସେ ଗୋଟେ ଲେଖାକୁ ନେଇ କି ସେ ବେଶୀ କି ଗୋଟେ ଲେଖାକୁ ନେଇ କି ବହୁତ ସୁନ୍ଦର ଭାବରେ ସେ ଅଭିନୟ କରିଥାନ୍ତି ସେଥିପାଇଁ ସେ ମୋର ବହୁତ ପସନ୍ଦ ଥାଏ ଆଉ ବହୁତ ସୁନ୍ଦର ଭାବରେ ସିଏ ଅଭିନୟ କରନ୍ତି ହୃଦୟକୁ ଛୁଇଁଲା ଭଳିଆ ସେ ଅଭିନୟ ତାଙ୍କର ଗୋଟେ ଦୁଃଖ ସିନ୍ ଯ ଦୁଃଖର ଯଦି ଥାଏ ସେ ଫିଲ୍ମ ଭିତରେ ଦୁଃଖ ସିନ୍ ଯଦି ଥାଏ ଆମେ ଆମ ଆଖିରୁ ଲୁହ ବି ଆସି ଯାଏ ବହୁତ ଭଲ ଲାଗେ ଦେଖିବାକୁ ବି ବହୁତ ଭଲ ଲାଗେ ମୁଁ ତ ଛୋଟ ବେଳୁ ଦେଖେ ସିଦ୍ଧାନ୍ତଙ୍କୁ ମତେ ବହୁତ ଭଲ ଲାଗେ ଆଉ ତାଙ୍କର ହେୟାର ଷ୍ଟାଇଲ୍ ବହୁତ ସୁନ୍ଦର ଓ ହସିଲେ ବି ତାଙ୍କ ବହୁତ ଭଲ ଲାଗେ ତାଙ୍କ ମୁଭିଟାକୁ ଆଉ ବହୁତ ସୁନ୍ଦର ଅଭିନୟ ବି ସେ କରନ୍ତି ଆ ସିଦ୍ଧାନ୍ତ ପୁରା ସୁପରଷ୍ଟାର କହିବାକୁ ଗଲେ ତାଙ୍କୁ ବହୁତ ବହୁତ ସମ୍ମାନ ବି ଦିଆଯାଏ ବହୁତ ସେ ଆମ ଓଡ଼ିଆ ଓଡ଼ିଆ ଚ କଳାକାର ମାନଙ୍କ ଭିତରେ ଓ ଓଡ଼ିଆ କଳା ଓଡ଼ିଆ ଚଳଚ୍ଚିତ୍ର ଙ୍କର ସିଏ ଭଲ ଅଭିନେତା ଗୋଟେ କହିବାକୁ ଗଲେ ଆଉ ସେ ବହୁତ ଭଲ ଅଭିନୟ ବି କରନ୍ତି ତାଙ୍କ ଡ୍ୟାନ୍ସ ଷ୍ଟାଇଲଟା ତାଙ୍କ ନାଚ ବି ବହୁତ ଭଲ ଲାଗେ ଆଉ ସିଏ ବହୁତ ଶାନ୍ତ ଶିଷ୍ଟ ଲୋକଟି ତାଙ୍କ ନିଜ ନିଜସ୍ୱ ଗୁଣ ଗୁଡ଼ିକ ବହୁତ ସୁନ୍ଦର ଥାଏ ସେଥିପାଇଁ ମତେ ବହୁତ ଭଲ ଲାଗେ ଆଉ ତାଙ୍କ ଫିଲ୍ମ ତାଙ୍କ ଫିଲ୍ମ ଗୁଡ଼ାକ ମତେ ଦେଖିବାକୁ ବହୁତ ଭଲ ଲାଗେ ପାରିବାରିକ ନେଇ କି ଆମେ ଫିଲ୍ମ ଗୁଡ଼ିକ ଦେଖିପାରୁ ଏବେକାର ଯେମିତି ଫିଲ୍ମ ଚଳଚ୍ଚିତ୍ର ଗୁଡ଼ିକ ଆମେ ପରିବାର ଭିତରେ ଦେଖିପାରୁନା କାହିଁକି ନା ବହୁତ ଗୁଡ଼ିଏ ଖରାପ ଥାଏ ଭଲ ଥାଏ ପରିବାରର ଛୁଆ ପିଲାମାନଙ୍କୁ ନେଇକି ଦେଖିପାରୁନୁ କିନ୍ତୁ ସିଦ୍ଧାନ୍ତ ମହାପାତ୍ର ସେମିତି କିଛି ବି ଫିଲ୍ମ ବନାନ୍ତିନି ଚଳଚ୍ଚିତ୍ର ବନାନ୍ତିନି ବହୁତ ସୁନ୍ଦର ଭାବରେ ସେ ଚଳଚ୍ଚିତ୍ର ଗୁଡ଼ିକ କ କରାନ୍ତି ଭଲ ଲାଗେ ସେଥିପାଇଁ